ହଁ ଏହି ବୃତ୍ତି ମୋତେ ମଜା ଲାଗିଲା କାରଣ ମାଛ ଧରିବାର ଯେଉଁ ମଜା ସେ ମଜା ଆଉ କେଉଁ କାମରେ ନାଇଁ ଯଦି ଏଇ ଏହି ବୃତ୍ତି ଆଗ ଆମ ଆମ ପିଢ଼ି ଆମ ପରବର୍ତ୍ତୀ ପିଢ଼ି ଚାଲେ ତ କିଛି ଅସୁବିଧା ବି ନାହିଁ କାରଣ ଯଦି ସବୁ ଲୋକମାନେ ଚାକିରି କରିବେ ପଇସାର ସମସ୍ତେ ବି ପଇସା ଦ ରୋଜଗାର କରିବା ସମସ୍ତଙ୍କର ପଇସା ରୋଜଗାର ଦରକାର ଯଦି ସମସ୍ତେ ଚାକିରି କରିବେ ସମସ୍ତେ ଚାକିରିଆ ହେଇଯିବେ ଫୁଣି ମାଛ ବେପାର କରିବ କିଏ ଫୁଣି ଲୋକ ମାଛ ଖାଇବେ କେମିତି ସେ ସେହିଭଳି ତ ସମସ୍ତେ ଚାକିରିଆ ହେଇଯିବେ ଫୁଣି କୃଷି କରିବ କିଏ ତ ମୋ ମତରେ ତ ଏହି ବୃତ୍ତି ପରବର୍ତ୍ତୀ ପିଢ଼ି ଆଗକୁ ଏମିତି ରହିବା ଦରକାର କାରଣ ସେମତି ଏବେ ଯେଉଁ ପିଢ଼ିର ଲୋକମାନେ ମାଛ ଯାଇକି ଧରୁଛନ୍ତି ସମୁଦ୍ରରୁ ମାଛ ଆଣୁଛନ୍ତି ତାଙ୍କୁ ଅଲଗା କରୁଛନ୍ତି ଅଲଗା ରେଟ୍ରେ ଅଲଗା ଦରରେ ତାକୁ ବିକ୍ରି କରୁଛନ୍ତି ବେପାରୀମାନେ ଏମତି ଏଇ ମାଛ ବୃତ୍ତି ଦ୍ୱାରା କେତେ ଲୋକମାନେ ଲୋକମାନଙ୍କର ଉନ୍ନତି ମାନେ ଉନ୍ନତି ନୁହଁ ମାନେ ବେପାର ତାଙ୍କ ଘରଦ୍ୱାର ଚଳୁଛି ଏଇଭଳିଆ ମାନେ ମାଛ ସମୁଦ୍ରରୁ ଆଣିଲେ ତାଙ୍କ ପରିବାର ପେଟ ପୋଷଣ ଚାଲିଲା ଆଉ ତାଙ୍କଠୁ ଯେଉଁ ବେପାରୀ ଆଣିଲେ ବେପାରୀ କ'ଣ ବେପାରୀ ଆଣିଲେ ବେପାରୀ ଅଣିଥିବେ ମାଛ ଧର ଗୋଟେ ମାଛ କିଲୋ କିଲୋ ପ୍ରତି କିଣିଥିବେ ସେ ଶହେ କୋଡ଼ିଏ ଟଙ୍କାରେ ଏଠାରେ କେ ସେ ଦେଢ଼ଶହ ଟଙ୍କା କିମ୍ବା ଶହେ ଷାଠିଏ କି ଶହେ ଅଶୀରେ ବିକ୍ରି କଲେ ତ ତାଙ୍କର ସେଥିରୁ ଚାଳିଶ ପଚାଶ ଟଙ୍କା ଲାଭ ବାହାରିଲା ହଁ ତାଙ୍କ ମାଛ କିଣା ରେଟ୍ ବାଦ୍ ଏତିକି ଟଙ୍କା ଲାଭ ହେବ ଚାଳିଶ ପଚାଶ ଟଙ୍କା ଲାଭ ବାହାରିଛି କିଛି ବି ଅସୁବିଧା ବି ଏଥିରେ ନାହିଁ କି କିଛି ବି ଖରାପ ନୁହଁ ଲୋକମାନେ ଯଦି ସମସ୍ତେ ଆମେ କହିବା ନା ଆମେ ପାଠପଢ଼ିବା ଚାକିରି କରିଦେବା ଆଉ ପଇସା ରୋଜଗାର କରିବା ଅଧିକ ପଇସା ରୋଜଗାର କରିବା ତା'ହେଲେ ମାଛ ବେପାର ଫୁଣି କରିବ କିଏ ଏଇ ପିଢ଼ିଟା ମୋ କହିବା ମୋ ମତରେ ଏଇ ପିଢ଼ି ପରବର୍ତ୍ତୀ ଆଗକୁ ଏମତି ରହିବା ଦରକାର କାରଣ ଏହି ପିଢ଼ି ଆଗକୁ ରହିଲେ ବହୁତ ଭଲ ଭଲ ତ କ'ଣ ଏହା ଏକ ଏଇଟା ଗୋଟେ ଚାଲି ଆସଛି ନା ପୂର୍ବରୁ ଲୋକମାନେ ଏମିତି ମାଛ କିଣୁ ସମୁଦ୍ରରୁ ମାଛ ଧରିକି ଆଣିକି ବେପାର କରୁଥୁଲେ ଏବଂ ଆଗକୁ ବି କରିଚାଲିବେ